ହ୍ୟାଲୋ ନମସ୍କାର ହଁ ସାର୍ ଆପଣ ଚା ପିଇବେ ସାର୍ ଆସନ୍ତୁ ହଁ ସାର୍ ଆମର ସେଇ ଚା ଅଛି ସାର୍ କଫି ଅଛି ସାର୍ ହର୍ଲିକ୍ସ ଅଛି ସାର୍ ବର୍ନଭିଟା ଅଛି ସାର୍ ଆପଣ ସାର୍ ଆପଣ ଏ ଡିଆସିନ ଆଉ ପାଣି ସାର୍ ମୁଁ ଦେବି ସାର୍ ଆପଣ କୋଉଟା ପିଇବେ ସାର୍ ଆମ ହୋଟେଲ୍କୁ ଆସନ୍ତୁ ସାର୍ ଏଇଟା ପୂରାପୂରି ବେଷ୍ଟ ଦୋକାନ ଏଇଠି ବହୁତ ଜଣ ଆସନ୍ତି ସାର୍ ଆପଣ ଆସନ୍ତୁ ପିଇକି ଯାଆନ୍ତୁ ସାର୍ ଥରେ ମଜାନିଅନ୍ତୁ ତ

ହଁ ସାର୍ ସାର୍ ଆପଣ ଜଣେ ନା ଆଉ ଆସିବେ ସାର୍ କେତେ ଜଣ

ହଁ ସାର୍ ଲେମନ୍ ଟୀ କରିଦେବି ସାର୍ ହଁ ସାର୍ ତା ସାଙ୍ଗରେ କଣ ପାଣି ଦରକାର୍ ସାର୍ ଅହୋ ହଁ ସାର୍ ହଁ ସାର୍ ହଁ ହଁ ସୁଗାର୍ ଫ୍ରୀ ବିସ୍କୁଟ୍ ଅଛି ସାର୍ ଆପଣ ସୁଗାର୍ ଫ୍ରୀଟା ବିସ୍କୁଟ୍ ଆପଣ ଚା ସହିତ ଖାଇପାରିବେ ପୁଣି ସାର୍ କଫି ତ ଆପଣ ମିକ୍ସଚର୍ ବିସ୍କୁଟ୍ ଏଇଟା ଯାକ ଅଛି ସାର୍ ମିକ୍ସଚର୍ ବିସ୍କୁଟ୍ ସହିତ ଆପଣ କଫିଟା ନେଇପାରିବେ ଆଉ ସାର୍ ଆମର ଏଇଟି ଚା'ର ପ୍ରାଇସ୍ ରହୁଛି ପାଞ୍ଚଟଙ୍କା ଆଉ କଫିର ପ୍ରାଇସ୍ ରହୁଛି ଦଶଟଙ୍କା ସାର୍ ଏଇଟି ବହୁତ ଶସ୍ତାରେ ମିଳେ ସାର୍ ଆଉ ଶସ୍ତାରେ ବି ଆଉ ବହୁତ ଭଲ ଭଲଟା ମିଳେ ସାର୍ ଆପଣ ଏଇଠି ଆସିକି ମଜା ନିଅନ୍ତୁ ସାର୍ ହଁ ସାର୍ ଲେମନ୍ ଟୀର ଦାମ୍ ବି ସେଇଟା ବି ପାଞ୍ଚଟଙ୍କା ରହୁଛି ସାର୍ ଲେମନ୍ ଟୀ ପାଞ୍ଚଟଙ୍କା ରହୁଛି ପୁଣି ତା ସହିତ ଆମର ଖାଲି ଚା ରହୁଛି ସାର୍ ପାଞ୍ଚଟଙ୍କା ପୁଣି ଆମର କଫି ରହୁଛି ଦଶଟଙ୍କା ସାର୍ ଆପଣ ଆପଣଙ୍କ ପାଇଁ କଣ ଅର୍ଡ଼ର୍ କରିଦେବି ସାର୍ ସାର୍ ଯୋଉଡ଼ା ଚିନି ପଡ଼ିନଥିବ ସାର୍ ହଁ ଦୁଇଟା ସାର୍ ପାଣି

ହଁ ସାର୍

ହଁ ସାର୍ ହଁ ସାର୍ ହଁ

ହଁ ସାର୍ ତ ଆପଣ ଆପଣଙ୍କ ପାଇଁ ଦୁଇଟା ଅର୍ଡ଼ର୍ କରିଦେବି ସାର୍ ଆଉ ଗୋଟେ ଲେମନ୍ ଟୀ ତାପରେ ଉଇଦ୍ଆଉଟ୍ ସୁଗାର୍ ଟୀ ଏଇ ଦୁଇଟା ନା ସାର୍ ହଁ ସାର୍ ତା ସହିତ କଣ ନେବେ ଚାଏ ବିସ୍କୁଟ୍ ୟା ତା ସହିତ କଣ ମିକ୍ସଚର୍ ନା ମୁଢ଼ି କଣ ନେବେ ସାର୍ ସାର୍ ଟପ୍ ବିସ୍କୁଟ୍ ତ ଟପ୍ ବିସ୍କୁଟ୍ ନାଇଁ ସାର୍ ସରିଯାଇଛି ଆଉ ବିକ୍ସ ବିକ୍ସ ଭଲ ବିସ୍କୁଟ୍ ଅଛି ଉଇଦ୍ଆଉଟ୍ ସୁଗାରବାଲା ସେଇଟା ଆପଣ ନେଇପାରିବେ ସାର୍ ଓକେ ସାର୍ କେକ୍ କେକ୍ ନାଇଁ ସାର୍ ଏଇଠି କେକ୍ ଟା ମିଳୁନି ଅନ୍ଲି ଚାଏ କଫି ଲେମନ୍ ଟୀ ତାପରେ ଯାହା କହିବେ ପାଣି ଚା ବା ଡିଆସିନ୍ ସେଇଡ଼ା ପୁଣି ସାର୍ ମିକ୍ସଚର୍ ବିସ୍କୁଟ୍ ଦୁଇଟାଯାକ ମିଳୁଛି ଆପଣଙ୍କୁ ଆପଣଙ୍କ ପାଇଁ ଦୁଇଟା ପଠେଇ ଦେଉଛି ସାର୍ ହଁ ସାର୍ ସେଇଠି ଆମ ଟେବୁଲ୍ ଟା ଦେଇଛି ସେଇଟା ଖାଲିଅଛି ଆପଣ ଦେଖନ୍ତୁ ବହୁତ ଖାଲି ଅଛି ଆପଣଙ୍କୁ ଯୋଉଟା ଇଚ୍ଛା ଲାଗୁଛି ସେଇଠି ଯାଇକି ବସନ୍ତୁ ମୁଁ ଅର୍ଡ଼ର୍ ଟା ମୁଁ ଆପଣଙ୍କ ଆଉ ୱେଟର୍କୁ ଆଉ ମୁଁ ପଠେଇ ଦେଉଛି ସାର୍ ହଁ ସାର୍